ମ୍ୟାଡ଼ମ ଜିଓଟା କେତେ ଟଙ୍କା ପଡ଼ୁଛି

ଅଫରଟା କ'ଣ କହୁନାହାଁନ୍ତି

ହଁ ହଁ ହଁ

ମାସକୁ ଏୟାରଟେଲର ରିଚାର୍ଜଟା ଆଉ ଦୁଇ ମାସ ପାଇଁ

ଦୁଇମାସ ପାଇଁ